ହଁ ଦିଦି ଚପଲ ମୁଁ ନେଉଛି ଟିକେ ଦେଖେଇଥିତ ହଁ କେନ୍ତା କେନ୍ତା ଡିଜାଇନ୍ର ଚପଲ ମାନ ରଖିଛ

ହିଲ୍ ଚପଲ ରଖିଛ

ହୁଁ ମୋତେ ପାଞ୍ଚ ସାଇଜ୍ ଲାଗସି ଦେଖୁନ୍ ଦେଖୁନ୍ ତ ଟିକେ ସାଇଜ୍ ହେନ୍ତା ପାଞ୍ଚ ସାଇଜ୍ର ବିଭିନ୍ନ ଡିଜାଇନ୍ର ହଁ ଓ ଏଇ ଦୁଇଟା ଭଲ୍ ଲାଗୁଛି ଏଟା ରେଟ୍ କେତେ କେତେ ଲଗାଇବ ଯେ ହୁଁ ସେ ଟିକେ କମାବ ରେଟ୍ ଅଧିକା ହେଉଛି ରେଟ୍ ଅଧିକା ହେଉଛି ଟିକେ କମ୍ କରିକରି ଦେବ ଟିକେ

ଆରେ ବିହାଘରିଆ ପାର୍ଟିଫାର୍ଟି ମାନ୍କେ ପିନ୍ଧବାର୍ ବୋଲେ ଚପଲ ଟିକେ ଦେଖନ୍ ତ

ହଉ ଭଲ୍ ଅଛି ଠିକ୍ ଠିକ୍ଟା ରଖିଛ ଏକା ହଁ ଏତେ ରେଟ୍ମାନେ କେତେ ହେବ ତ

ହଁ ହୁଁ ଏ ଦୁଇଟା ଯାକ ପ୍ୟାକିଙ୍ଗ୍ କରିଦେବ ଆମର୍ ନାନୀର୍ ଲାଗି ଗୁଟେ ଦେଖ ତ ତା ତାଙ୍କରଟା ଛଅ ସାଇଜ୍ ଲାଗବା ହଁ ବାଛୁଛେଁ ହୁଁ ଏଇଟା ବି ଭଲ୍ ଲାଗୁଛି ହଁ ସେଇଟା ବି ଭଲ୍ ଲାଗୁଛି ସେଟା ହୁଁ ଯେ ଏଇଟା କେତେ ରେଟ୍ ଲାଗୁଛି ନେଇଁ ଟିକେ କମ୍ କରବୋ ବୋଲେ ଭଲ୍ ହେବା ଦିଦି ହୁଁ ହୁଁ କେତେ ତିନଶହ କି ତିନଶହ କୁଡ଼ିଏ ଯାଏ ଲଗାବୋ ହୁଁ ହୁଁ

ହୁଁ ହୁଁ ଆରୁ ଇ ଛୋଟ୍ ଛୁଆମାନଙ୍କର ସେ ସ୍କୁଲ୍ର ବୁଟ୍ମାନେ ରଖିଛ କେଁ ହଁ ହଁ ଟିକେ ଦେଖୁନ୍ ଯେ ମୋର୍ ଛୁଆ ଲାଗି ନେବାର ଅଛି ହୁଁ ବ୍ଲାକ୍ କଲର୍ର ଏଇଟା ତିନ୍ ସାଇଜ୍ ହୁଁ ହୁଁ ହୁଁ ହୁଁ ଏଟା କେତେ ରେଟ୍ ଲଗାଉଛ ନାଇଁ ନାଇଁ ଟିକେ ରେଟ୍ କମୁନେ ଏତ୍କି ବହୁତ୍ ଦୁଲଉଛେଁ ଟିକେ ରେଟ୍ କମେଇ ଦେଲେ ସିନା ହେବା ହଁ ହଁ ଏ କି କହିଲି ଯେ ଆରୁ ଅଲଗା ଡିଜାଇନ୍ ମାନେ କାଣ କାଣ ଭଲ୍ ଆଇଟମ୍ମାନେ ରଖିଛ ହୁଁ ହୁଁ ସବୁ ତ ଭଲ୍ ଲାଗୁଛି ଯେନ୍ଟା ଦେଖେଇଲ ସବୁ ଚପଲ ଭଲ୍ ଲାଗୁଛି କେନ୍ଟା ବି ଖରାପ ବି ନାଇଁ ଆର ଡେଲି ୟୁଜ୍ର ଦୁଇଟା ସୁଜ୍ ଦେଖୁନ୍ ହୁଁ ହଁ ତ ଡେଲି ୟୁଜ୍ ଦୁଇଟା ପ୍ୟାକିଙ୍ଗ୍ କରିଦେଉନ୍ ପାଞ୍ଚ ସାଇଜ୍ର